ହ୍ୟାଲୋ ଏଇଟା ହେଡ଼ଫୋନ୍ ଦୋକାନରୁ କହୁଛ କି ମୁଁ ଆପଣଙ୍କ ପାଖରୁ ହେଡ଼ଫୋନ୍ ନେଇଥିଲି ପାଞ୍ଚଶହ ଟଙ୍କା ଦେଇକରି ଗୋଟେ ସେଇଟା ଆଉ ପନ୍ଦର କୋଡ଼ିଏ ଦିନ ଗୀତ ଶୁଣିବା ପରେ ଆଉ ସେଇଟା ଚାଲୁନି କ'ଣ ପାଇଁ ସେଇଟା ନଷ୍ଟ ହେଇଗଲା ସାଉଣ୍ଡ ସିଷ୍ଟମ ସବୁ ଅଫ୍ ହେଇଗଲା ଏଇଟା କେମିତି ହେଡ଼ଫୋନ୍ ପାଞ୍ଚଶହ ଟଙ୍କାରୁ